ହଁ ଆମ ଅଞ୍ଚଳର ମନ୍ଦାକିନୀ ନାମରେ ଏକ ନଦୀ ବହି ଯାଇଥିବା ଏଠା ପ୍ରଚୁର ପାଣି ଏହି ପାଣିକୁ ଆମ ଗ୍ରାମର ଲୋକମାନେ ରକ୍ଷଣା ବେକ୍ଷଣ କରୁନାହାନ୍ତି ଯଦି ସରକାରଙ୍କର ଦୃଷ୍ଟି ଆମ ଗାଁ ନଦୀ ଉପରେ ପଡ଼ନ୍ତା ତାହେଲେ ବହି ଯାଉଥିବା ପାଣିକୁ ଡ୍ୟାମ୍ କିମ୍ବା ସୁଇଜ ମାଧ୍ୟମରେ ପାଣିକୁ ଅଟକାଇ ରଖାଯାଇ ପାରନ୍ତା ଓ ଏଥିରେ ବୋଟିଂ ଓ ମାଛ ଚାଷ କରାଯାଇ ପାରନ୍ତା ଫଳରେ ଲୋକମାନେ ମାଛ ଧରିପାରିବା ବୋଲି ଭାବୁଛୁ ଏହି ସବୁ ବ୍ୟବସ୍ଥା ନଥିବାରୁ ନଦୀର ପାଣି ବହି ଯିବାରୁ ଲୋକମାନେ ବୋଟିଂଙ୍ଗ କିମ୍ବା ମାଛ ଧରି ପାରୁନାହାନ୍ତି